ହ୍ୟାଲୋ ହ୍ୟାଲୋ ସାର୍ ମେଡ଼ିକାଲ ଲାଗିଛି ହଁ ସାର୍ ଆଉ ମୋର ଦେହ କାଲି ରାତି ଠୁ ଭଲ ନାହିଁ ଆଉ ମୁଁ ଜ୍ୱର ଆସୁଛି ପୁଣି ଅଧାବେଳେ ଥଣ୍ଡା ଜ୍ୱର ଆସୁଛି ଅଧାବେଳେ ଗରମ ହେଇକି ଆସୁଛି ଆଉ ଅଧା ଅଧା ବେଳେ ପୁରା ପୁରି ଝାଳ ଫୁଟିଯାଉଛି ସାର୍ ଏ ସାର୍ ତା'ପରେ ତା'ପରେ ହଁ ହଁ ଅଛି ସାର୍ ଥିବା ଯୋଗୁଁ ମୋ ହାତ ଗୋଡ଼ ପେଟ ତା'ପରେ ହାତ ଗୋଡ଼ ପେଟ ଚେଷ୍ଟ ସବୁଠି ବଥା ହେଉଛି ସାର୍ ଟିକେ ଜାଣି ହେଉନି ସାର୍ ହଁ ସାର୍ ମୁଁ ତ ସବୁବେଳେ ମେଡ଼ିସିନ ଖାଉଛି ଆମ ମେଡ଼ିସିନ ନେମ୍ ହେଲା ଫୋଲିକ୍ ଏସିଡ଼୍ ହାଇଡ଼୍ରୋକ୍ସିଲିଆ ଭିଟାମିନ୍ ଭିଟାମିନ୍ ତା'ପରେ ଆମର ଆସୁଛି କ୍ୟାଲସିୟମ୍ ଡ଼ି ଟ୍ୟାବଲେଟ୍ ଖାଉଛି ସାର୍ ଏଇଟା ମୋ ଡେଲି ରୁଟିନ୍ ମାନେ ସକାଳେ ଉଠୁଛି ସବୁ ଭାତ ଖାଇକି ସକାଳେ କା ମେଡ଼ିସିନ ଖାଉଛି ସାର୍ ହଁ ସାର୍ ପାଣି ମୁଁ ପିଉଛି ସାର୍ ପାଣି ଜାଣିନି ସାର୍ ବାକି ପାଣି ପିଉଛି ଟିକେ ପିଇବାଟା ଅଭାବ ହେଉଛି ସାର୍ ଆଉ ମେଡ଼ିସିନ ବି ଆମର ସରିଯାଇଛି ହାଇଡ୍ରୋକ୍ସିଲିଆ ତ ସାର୍ ସିକେନସେଲ ପାଇଁ ମୁଁ କ'ଣ ଟ୍ରିଟମେଣ୍ଟ କରିପାରିବି ସାର୍

ହଁ ସାର୍ ହଁ ହଁ ସାର୍ ସାର୍ ଶୁଣନ୍ତୁ ତ ସାର୍ ଏବେ ମୋ ଜ୍ୱର ଆସୁଛି ସାର୍ ଜ୍ୱର ଆସୁଛି ପୁଣି ହାତ ଗୋଡ଼ ପେନ୍ ହେଉଛି ପୁଣି ଏବେ କ'ଣ ମେଡ଼ିସିନ ଖାଇବି ନା ଇଞ୍ଜେକସନ୍ ନେବି ସାର୍ ହ୍ୟାଲୋ ସାର୍ ଆଉ ମୋତେ ଏମର୍ଜେନ୍ସି ପେନ୍ ହେଉଛି ସାର୍ ହଁ ସାର୍ ଏମର୍ଜେନ୍ସି ହେଉଛି ହାତ ଗୋଡ଼ ପେନ୍ ହେଉଛି ତ ମୁଁ ଇଞ୍ଜେକସନ୍ ଗୋଟେ ଲେଖି ଦିଅନ୍ତୁ ସାର୍

ଓକେ ସାର୍ ଓକେ ସାର୍ ହଁ ସାର୍ ରହୁଛି ହେଲେ ଓକେ ସାର୍